ହଁ ଭାଇନା ସେ ଆମର ଚାଉଳଟା କେତେ ପଡ଼ୁଚି ଆଉ ବ୍ୟାଗ୍ଟା ମୁଁ ଚନ୍ଦନ କହୁଥିଲି ମତେ ଟିକିଏ ଇଏ ଦରକାର ମାନେ ନେଇହେବ ଯେମିତି ସାମାନ ଫାମାନ ସବୁ କିଛି ସେ ଟାଇପ୍ର ଟିକିଏ ଭଲ ହେଇଥାନ୍ତା ଟିକିଏ ବଡ଼ ସାଇଜ୍ ହେଇଥିଲେ ଆଉ ହଁ ଗ୍ରୋସରି ଆଜ୍ଞା ମୋତେ ଯାହା ହେଲେ ବି ଗୋଟେ ତିନି ପିସ୍ ଖଣ୍ଡେ ଦରକାର

ବାପାରେ ଦେଖାଇବାକୁ କହିଦେଲ ଭାଇ ପନ୍ଦର ମତେ ମିଡ଼ିଅମ୍ ସାଇଜ୍ ଦରକାର ଏତେ ବଡ଼ ନେଇ ମୁଁ କ'ଣ କରିବି ବେଶି ଏକା ହେଇ ଯାଉଛି ଭାଇ ବାରଶହ ଏତିକି ତ ନେଇହେବନି ଆମ କ'ଣ ଡେଲି କଷ୍ଟମର୍ ଆମକୁ ଟିକିଏ ଡିସ୍କାଉଣ୍ଟ କରିବେ ନା ଏତେ ରେଟ୍ କଲେ ହେବକି ଆରେ ଭାଇ ଦେଖ ଏବେ ଆଜିକାଲି ଗୋଟେ ଜିନିଷରେ ଏମ୍ ଆର୍ ପି ରହିବ ଦୁଇ ହଜାର ତା'ହେଲେ ତମେ ତ ଦୁଇ ହଜାରରେ କିଣି ନଥିବନା ସେଇଟା କି ଦୁଇ ହଜାର ତ ବିକି ପାରିବନିନା ତାଠୁ ତ କିଛି ପରସେଣ୍ଟ ତ ଡିସ୍କାଉଣ୍ଟ କରିବ ତମେ ସେଇଟାକୁ ବାରଶହ କହିବ ଯଦି ମୁଁ ଆଉ କ'ଣ କହିବି ବଡ଼ଟା କହୁଛନ୍ତି ପନ୍ଦରଶହ ବୋଲି ବଡ଼ଟା କହୁଛନ୍ତି ପନ୍ଦରଶହ ବୋଲି ଆଉ ମିଡ଼ିୟମଟା କହୁଛନ୍ତି ବାରଶହ ବୋଲି ତାଠୁ ଭଲ ମୁଁ ବଡ଼ଟା କାହିଁକି ନନେବି ପନ୍ଦରଶହ ମୁଁ ଯଦି ବଡ଼ଟା ଆପଣ ପନ୍ଦରଶହ କହୁଛନ୍ତି ବାରଶହ ଟଙ୍କାରେ ବଡ଼ଟା କାହିଁକି ନନେବି ଡିସ୍କାଉଣ୍ଟ କରିକି ଆପଣଙ୍କଠୁ ବୁଝିପାରୁଚନ୍ତି କି ନାହିଁ କଥାଟା ହଁ ଭଦ୍ରକରେ ହିଁ ଅଛି ମୁଁ ଧାମନଗର ମୋ ଘର ହଁ ହଁ ମୁଁ ଜାଣିଛି ମୋ ମୋ ଭିଣୋଇ ଭାଇ ଯାଇଥିଲେ ମୁଁ ଜାଣିଛି ଯେ ମୋର ଧାମନଗର ଘର ମୁଁ ଆସିବି କିଛି ଅସୁବିଧା ନାହିଁ ହେଲେ ଆମର ଇଏ ଚାଉଳ କେଉଁଟା ରଖୁଛନ୍ତି ଯକର ରଖୁଛନ୍ତି ଯକର ଆମର କାଶ୍ମୀର କେସର କେତେ ପଡ଼ୁଛି ଆଚ୍ଛା ଆଚ୍ଛା ସତୁରି ତ ବେଶି କହିଦେଲେ ସିକ୍ସଟି ଫାଇଭ୍ ନେଉଛନ୍ତି ଆମର ଇଆଡ଼େ ଦେଖନ୍ତୁ ନାହିଁ ନାହିଁ ଟିକିଏ ଯାହା ହେଲେ ବି ଇଏ କରନ୍ତୁ କାହିଁକି ନା ଭୋଜି ପାଇଁ ନେବାର ଅଛିନା ଆମକୁ ବୁଝିଲେ ନା ନାହିଁ ଯାହା ହେଲେବି ଆମର ଦୁଇ କୁଇଣ୍ଟାଲ ଶୁଣନ୍ତୁ ଶୁଣନ୍ତୁ ଟିକିଏ ଟିକିଏ ବ୍ୟସ୍ତ ହୁଅନ୍ତୁନି ଯାହା ହେଲେ ଆମର ଦୁଇ କୁଇଣ୍ଟାଲ ଯିବ ସେହି ହିସାବରେ ଟିକିଏ ଆପଣ ରେଟ୍ କ'ଣ ଲଗାଇବେ ଆଉ ସନ୍ଧ୍ୟାବେଳେ କଥାହେବା ସେକଥା ଆଉ ହଁ ହଁ ହଁ ଆଜ୍ଞା ହଉ ଭାଇ ଠିକ୍ ଅଛି ହଉ ରହିଲି ଭାଇ ହେଲା ସନ୍ଧ୍ୟାବେଳେ କଥାହେବେ